ମୁଁ ଟ୍ରେନରେ ଯାଉଥିଲି ଭଲ ଟ୍ରେନରେ ସେ ଇଞ୍ଜିନ୍ ସାଉଣ୍ଡ ବି ବହୁତ କମ୍ ଥିଲା ମୁଁ ଯେଉଁ ସିଟ୍ରେ ବସିଥିଲି ସିଟ୍ ବି କମ୍ ଥିଲ ମାନେ ଭଲ ବହୁତ ଭଲ ଥିଲା ଗଦି ବାଗିଆ ସିଟ୍ ଶୋଇବାକୁ ଶୋଇବା ପାଇଁ ବି ହେଉଥିଲା ଭଲ ହେଉଥିଲା ବହୁତ ଭଲ ଥିଲା ଭୁବନେଶ୍ୱର ଯାଉଥିଲି ଭଲ ବହୁତ ଭଲ ଟ୍ରେନଟେ ଥିଲା ବହୁତ ବି ଭଲ ଲାଗୁଥିଲା ବହୁତ କମ୍ ସାଉଣ୍ଡ ବି ହଉଥିଲା ନିଦ ବି ମାଡ଼ୁଥିଲା ଝରକା ପାଖ ସିଟ୍ରେ ବସିଥିଲି ବଡ଼ ଭଲ ଲାଗୁଥିଲା ଯେନ୍ ସବୁ ଟ୍ରେନ ଭଲ ତେଣୁ ବହୁତ ଇଏ କରୁଥିଲି ଟ୍ରେନର ମଜା ନେଉଥିଲି ଝରକା ପାଖରେ ବସିଥିଲି ଏବଂ ସିଟ୍ଟା ବି ବହୁତ ଥିଲା ଭଲ ଥିଲା ଗଦି ପରିକା ମୁଁ ଗଦି ପରିକା ବସୁଥିଲି ସେଥିରେ ବହୁତ ଭଲ ଲାଗୁଥିଲା ତେଣୁ ସିଟରେ ବସିକି ଗଲାବେଳେ ବହୁତ ଗୀତ ଶୁଣି ଶୁଣି ବହୁତ ଭଲ ଲାଗୁଥିଲା ଟ୍ରେନ ଯେମିତିକି ସିଟ୍ ବେଞ୍ଚ ଇଞ୍ଜିନ ଶବ୍ଦ ଟ୍ରେନ୍ ଚକ ଟ୍ରାକ ବହୁତ କମ୍ ସାଉଣ୍ଡ ଥିଲା ତେଣୁ ବହୁତ ଇଏ ହଉଥିଲେ ଯାତ୍ରା କରିବାକୁ ଭଲ ଲାଗୁଥିଲା ତେଣୁ ଗାଡ଼ି ଆଗକୁ ଆଗକୁ ଯେତେ ଯାଉଥିଲା ସେତେ ଭଲ ଲାଗୁଥାଏ ବହୁତ ଭଲ ଲାଗୁଥିଲା ସିଟ୍ ବି ବହୁତ ଭଲ ଥିଲା ଶୋଇବା ପାଇଁ ବି ଜାଗା ହୋଇଯାଉଥିଲା ମୋ ପାଖରେ ଆଉ ଜଣେ ବସିଥିଲେ ତାଙ୍କୁ ଶୋଇବା ପାଇଁ ବସିବା ପାଇଁ ବି ହଉଥିଲା ମତେ ବି ଶୋଇବା ପାଇଁ ବସିବା ପାଇଁ ହଉଥିଲା ସେ ବହୁତ ଭଲରୁ ଭଲରେ ଯାଇ ପହଞ୍ଚିଲି ବହୁତ ଭଲ ଲାଗୁଥିଲା ଟ୍ରେନରେ ବସିଲା ପରେ ପ୍ରଥମଥର ଟ୍ରେନରେ ବସିଥିଲି ମୁଁ ଜାଣିନଥିଲି ଟ୍ରେନରେ ବି ଏତେ ଭଲ ବୋଲି ସିଟ ଫିଟ ସବୁ ଭଲ ସାଉଣ୍ଡ ବି ଭଲ ଥିଲା ଇଞ୍ଜିନର ବେଶୀ ସାଉଣ୍ଡ ହଉନଥିଲା ଶୋଇ ବି ପାରୁଥିଲି ଭଲରେ ଭଲ ଲାଗୁଥିଲା ଭାରି ତେଣୁ ସେ ଆପଣ ବି ଟ୍ରେନରେ ଯାଇପାରିବେ ଟ୍ରେନରେ ଗଲେ ବି ମଧ୍ୟ ଭଲ ଟ୍ରେନରେ ବହୁତ ଇଏ ଲାଗୁଥିଲା ବହୁତ ଭଲ ଲାଗୁଥିଲା ସିଟ୍ ବି ଭଲ ଥିଲା ସିଟ୍ ବି ଭଲ ଥିଲା ଆଖ ପାଖ ସିଟ୍ରେ ବସିଥିଲେ ସିଟ୍ ବହୁତ ଇଏ ଗଦି ଗଦି ଟାଇପ୍ର ଥିଲା ଗଦି ଟାଇପ୍ର ଥିଲା ଶୋଇବା ପାଇଁ ବି ଜାଗା ହୋଇଯାଇଥିଲା ମୋ ସାଇଡ଼ରେ ଆଉ ଜଣେ ବସିଥିଲେ ତାଙ୍କୁ ବି ଶୋଇବା ପାଇଁ ଜାଗା ହେଇଯାଇଥିଲା ତେଣୁ ଭଲ ଥିଲା ସମସ୍ତେ ଟ୍ରେନରେ ଯାଇପାରିବେ ତେଣୁ ଟ୍ରେନରେ ଗଲି ଭଲରେ ଭଲରେ ପହଞ୍ଚିଲା ପରେ ଟ୍ରେନରେ ଆଉ ଗୋଟେ ଟ୍ରେନରେ ଗଲି ସେଠୁ ଭୁବନେଶ୍ୱରରୁ ଗୁଜୁରାଟ ଯିବାର ଥିଲା ବହୁତ ଆଉ ଗୋଟେ ଟ୍ରେନ ବସିଲେ ଲୋକାଲ ଟ୍ରେନ ବହୁତ ଭଲ ଥିଲା ଏତେ ବି ଭିଡ଼ ନଥିଲା ବହୁତ ଭଲ ଥିଲା ବହୁତ ସାଉଣ୍ଡ କମ୍ ଥିଲା ବ ସେ ସେ ଟ୍ରେନରେ ବି ବହୁତ ସିଟ୍ ଭଲ ଥିଲା ଗଦି ପରିକା ସିଟ ବି ଝରକା ପାଖ ସିଟରେ ବସିଥିଲି ବହୁତ ଭଲ ଲାଗୁଥିଲା ଗାଡ଼ି ଆଗକୁ ଆଗକୁ ଯେତେ ଯାଉଥାଏ ସେତେ ସେତେ ବେଶୀ ବେଶୀ ଭଲ ଲାଗୁଥାଏ ଭଲ ଲାଗିଲା ତେଣୁ ମୁଁ ଇଏ କଲି ଗୀତ ଶୁଣି ଶୁଣି ସବୁ ରହୁଥାଏ ତେଣୁ ଭଲ ଲାଗିଲା ସିଟ୍ ବି ବହୁତ ଗଦି ପରିକା ଥିଲା ଗଦିରେ ଗଦି ପରିକା ଥିଲା ଭଲ ଭଲ ଲାଗୁଥିଲା ସେଠି ବି ମୋ ସାଇଡ଼ରେ ଜଣେ ବସିଥିଲେ ଇଏ କଲେ ସିଏ ବି ଗୀତ ଶୁଣୁଥାନ୍ତି ଭଲ ଲାଗୁଥାଏ ବସି ବସି ଦୁଇ ଜଣ ଗପି ଗପି ଗଲୁ ତାପରେ ବହୁତ ମଜା ଲାଗିଲା ପହଞ୍ଚିଲା ପରେ ଇଏ ହେଲା ବହୁତ ଭଲ ଲାଗିଲା ତେଣୁ ଟ୍ରେନରେ ବସିବା କିଛି ଖରାପ ନୁହେଁ ଭଲ ଦେଖି ଚାହିଁକି ବସ ସିଟ୍ ବି ବହୁତ ଇଏ ଥିଲା ଭଲ ଥିଲା ତେଣୁ ମୁଁ ଭଲରେ ଭଲରେ ପହଞ୍ଚିଲି ଏଇ ତମେ ବି ଯାଅ ଭଲରେ ଭଲରେ ପହଞ୍ଚିବ ସିଟ୍ ଭଲ ଗଦି ପରିକା ସେ ଭଲ ଟ୍ରେନଟା ଭଲ ଟ୍ରେନଟା ହାଉଡ଼ା ଏକ୍ସପ୍ରେସ ଭଲ ଟ୍ରେନଟା ତେଣୁ ଆପଣ ବି ଯାଇକି ବସନ୍ତୁ ଦେଖନ୍ତୁ ସିଟ୍ କେମିତି କା ସିଟ୍ ପୁରା ଗଦି ପରିକା ଥିବ ଆପଣଙ୍କ ପାଖରେ ଜଣେ ବସିଥିବେ ଜଣେ କି ଦୁଇ ଜଣ ଏପଟ ସାଇଡ଼ରେ ଜଣେ ସେପଟ ସାଇଡ଼ରେ ଦୁଇ ଜଣ ବସିଥିବେ ଆପଣ ବେଶୀ ଭିଡ଼ ନୁହେଁ ଲୋକାଲ ଟ୍ରେନ ତେଣୁ ବହୁତ ଭଲ ଥିଲା ଆଉ ମୁଁ ଏତିକି କହୁଛି